ଶୀତ ଋତୁରେ ଆଉ ପ୍ରାୟତଃ ବିଭିନ୍ନ ଉଇ କି କୀଟନାଶକ ଏସବୁ ପୋକ ଜୋକ ରୁହନ୍ତି ତାକୁ ଔଷଧ ଦେଇ ତା ର ମୂଳରେ ମାଟି ଦିଏ ଏବଂ ଗଛର ଟିକେ ଯତ୍ନ ନିଏ ଏବଂ

ଆଉ ବିଶେଷ କରି ଗ୍ରୀଷ୍ମ ଋତୁରେ ଆଉ ପାଣି ଟିକେ ସର୍ଟ ପାଣି ଟିକେ ଗଛରେ ଅଧିକ ପରିମାଣରେ ମୁଁ ଦିଏ ଆଉ ନହେଲେ ଗଛ ବୈଶାଖ ଖରା ଦିନରେ ଗଛ ଟିକେ ମରିଯିବାର ସମ୍ଭାବନା ତେଣୁ